ହେଲୋ ସାର୍ ନମସ୍କାର ସେ ମୁଁ ଏ ନବରଙ୍ଗପୁରରୁ ଗୋଟେ ଦୁଇ ଚାରି ଦିନ ହେଲା ମୋତେ ବହୁତ ପେଟ କାଟୁଛି ଏମିତି ହେଉଛି ମନ ଦୁର୍ବଳ ଲାଗୁଛି ଶରୀର ପୁରା ଦୁର୍ବଳ ହେଇଛି ସାର୍ ସାର୍ ମୋତେ ନେଇକି ଦୁଇ ଚାରି ଦିନ ହେଲା ବହୁତ ପେଟ କାଟୁଛି ଆଉ ଦୁର୍ବଳ ଲାଗୁଛି ଶରୀର ମୋତେ ଭଲ ଲାଗୁ ନାହିଁ କିଛି ବି କିଛି ବି ଖାଇଲେ ଭଲ ଲାଗୁ ନାହିଁ କେମିତି ଯୋଉ ଟିକେ ଦେହ ପୁରା ଦୁର୍ବଳ ହୋଇଯାଇଛି ସାର୍ ନାଇ କିଛି ନାଇ ଗୋଟେ ଦିନ ଛାଡ଼ି ଦେଇ ଦେଶୀ ମେଡିସିନ୍ ଖାଇବା ପାଇଁ ନାହିଁ ଦେଶୀ ମେଡିସିନ୍ କରି ନାହିଁ କହିଲେ ଟିକେ ଡକ୍ଟର ପାଖରେ ଯାଆ ଦେଖା ଦେଖି କରେ ସବୁ ଚିକିତ୍ସା କରେ ସବୁ ଏମିତି କହିଲେ ହଉ ଠିକ୍ ଅଛି ଯେ ଆସି କି ସବୁ ବୁଝା ବୁଝି ବୋଲେ ତା ମେଡିସିନ୍ ଯଦି ଆସି ପାରିବନି ବୋଲି କୋଉ ମେଡିସିନ୍ କୋଉଠି କରି ଦେଲେ ତୁମେ ଏମିତି କହି ପାରିବ କେମିତି ନହେଲେ ତୁମେ ହୁଁ ଠିକ୍ ଅଛି ଆଉ ବେଶୀ ବେଶୀ କଷ୍ଟ ହେଲାଣି ବୋଲି ବେଶୀ ଶରୀର କାଟୁଛି ସାର୍ ଆଉ କେମିତି କରିବି ଆଉ କହିଲି ଯେ ଘରେ ମାଆ ବାପା ବି କହିଲେ ଯେ ଦେଶୀ ବୋଲେ ଦେଶୀ ମେଡିସିନ୍ ଔଷଧ ତ ବେଶୀ କର ନାହିଁ ପ୍ରଥମେ ତୁ ଟିକେ ଡକ୍ଟର ଆଗରେ ବୁଝେ ତା ପରେ ଯଦି ଡକ୍ଟର ପାଖରେ ଯଦି ନ ହେବ ସେତେବେଳେ ସବୁ ଏଇଟା ସେଇଟା କରିବାକୁ କହିଲେ ସାର ଏବେ ଆଉ ଦୁଇ ଚାରି ଦିନ ହୋଇଛି ଆହୁରି ବେଶୀ ବୋଲି ସପ୍ତାହେ ସପ୍ତାହଟେ ହେଇ ଯିବ ଏବେ ଆଉ ମୋତେ ଟିକେ ବହୁତ କାଶ ବି ହୋଇଛି ତା ଯୋଗୁ ଆଉ ସର୍ଦି ବି ବେଶୀ ହୋଇଛି ତା ଯୋଗୁ ଆଉ ସବୁ ପେଟ କାଟୁଛି ସର୍ଦି ହେଉଛି ଟିକେ କାଶ ହେଉଛି ସବୁ ଯାକ ଏଇ ଥଣ୍ଡାରେ ଟିକେ ବର୍ଷା ହେଲା କି ନାଇ ଟିକେ ଗୋଟେ ଦିନ ଅନ୍ଧାରେ ବୁଲୁଥିଲି ତା ଯୋଗୁଁ ଏମିତି ହେଉଛି ନା କେମିତି ମୁଁ ଜାଣି ପାରୁ ନାହିଁ ଠିକ୍ ଅଛି ତେଲିଆ ଜିନିଷ ଟିକେ ଖାଇବା କମ୍ କରି ଦେବି ଆଉ କାଶ ପାଇଁ ତ ଟିକେ କାଶ ତ ହେଉଥିବ ଯୋଉଠି ମତେ କାଶ ବେଶୀ ଦିନ ହେଲା କିଛି ଯାଉନି କ'ଣ କରିବି ଟାବଲେଟ୍ ଗୋଟେଥର ତ ଖାଇଥିଲି କାଶ ଏଇଲେ ବି ହେଉ ନାହିଁ ହୁଁ ଠିକ୍ ଅଛି ମୁଁ ଆସିବି ମୋ ସାଙ୍ଗ ସହିତ ଆସିବି ବାଇକ୍ ସହିତ ଆସିବି ଆଉ ପହଞ୍ଚିବି ସବୁ ଔଷଧ ପତ୍ର ମେଡିସିନ୍ ସବୁ କିଛି ଲେଖା ଲେଖି କରି ଦେବ ମୁଁ ଯାଇ କି ତୁମର ପାଖରେ ହେଲେ ଔଷଧ ନେବି ନାଇ ତ ମେଡିକାଲ୍ ଷ୍ଟୋରରୁ ନେବି ହଉ ଆଉ ତିମର ପାଗରେ ଟିକେ ଆସିଲେ ଚିକିତ୍ସା ଟିକେ ଭଲ କି ଚେକ୍ କରିବ ତାପରେ ଦେଖେଇବ ତୁମେ ମୋତେ ବୁଝେଇବ ସବୁ କିଛି ହୁଁ ଠିକ୍ ଅଛି ଆଧାର କାର୍ଡ୍ ନେଇକି ଆସିବି ସବୁ କିଛି ଧରି କିରି ଆସି ଥିବି